ମୁଁ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମ ଗ୍ରାମର ବୟସ୍କ କୃଷକଙ୍କଠାରୁ ପରାମର୍ଶ ନେଇଥାଏ ସେମାନେ ଗଛକୁ କିପରି ଜୈବିକ ସାର ଦେଇ ଭଲରେ ଫଳ ଫଳିବ ସେ ବିଷୟରେ ମୋତେ ପରାମର୍ଶ ଦେଇଥାନ୍ତି ଆଉ ମଧ୍ୟ ଆମ ପଞ୍ଚାୟତ ନିକଟରେ ଥିବା କୃଷି ବିକାଶ କେନ୍ଦ୍ରରୁ ପରାମର୍ଶ ଆଣିଥାଏ ସେଠାରେ ଯେଉଁ ବିଶେଷଜ୍ଞମାନେ ଥାଆନ୍ତି ସେମାନେ କେଉଁ ଋତୁରେ କେଉଁ ଚାଷ କଲେ ଭଲ ଅମଳ ହୋଇପାରିବ ସେ ଗଛର ସାର ଔଷଧ କୀଟନାଶକ ସବୁ ଦେଇଥାନ୍ତି ପରାମର୍ଶ ଆମକୁ ଯେ କେଉଁ ଗଛରେ କେଉଁ କୀଟନାଶକ ଦିଆଯିବ ଏହି ବିଷୟରେ ସେ ମୋତେ ପରାମର୍ଶ ଦେଇଥାନ୍ତି